ଭଉଣୀ ଆପଣ କ୍ଷୀର ଦୋକାନବାଲା କହୁଛନ୍ତି କି ଆପଣ ଆମ ଗାଁ'ରେ ଶିବ ପୂଜା ହେଉଛି ତ ମୋର କୋଡ଼ିଏ ଲିଟର୍ କ୍ଷୀର ଦରକାର ଥିଲା ଆପଣ ଯୋଗେଇ ପାରିବେ ହଁ ଯୋଉ ଆପଣ ଆପଣଙ୍କ ପାଖରେ ଫ୍ରେସ୍ କ୍ଷୀର ଅଛି ତ ପାଣି ମିଶଉନାହାନ୍ତି ଆଉ ତାହେଲେ କେତେ ଲିଟର୍ ଲିଟର୍କୁ କେତେ ଟଙ୍କା ତିରିଶ ଟଙ୍କା ଟିକେ କମାନ୍ତୁ ଆପଣ ଆପଣଙ୍କଠୁ ମୁଁ ଏତେ ନେଉଛି ଆପଣ ତିରିଶ ଟଙ୍କା କହୁଛନ୍ତି ଓହୋଃ ହଉ ଠିକ୍ ଅଛି ଶୁଣନ୍ତୁ ପାଣି ମିଶେଇବେନି କ୍ଷୀର ରେ ଆପଣଙ୍କର ଫୋନ୍ ପେ ଅଛି ଫୋନ୍ ପେ ଅଛି ମୁଁ ଫୋନ୍ ପେ ରେ ପେ କରିଦେବି ଆପଣଙ୍କର ହୋମ୍ ଡ଼େଲିଭରି ଅଛି କି ହଁ ଅଛି ହୋମ୍ ଡ଼େଲିଭରି ପାଇଁ କେତେ ଟଙ୍କା ପୁଣି ଦରକାର ଶହେ ଟଙ୍କା ଏତେ ଟିକେ କମ୍ କରନ୍ତୁ

ଆପଣ ଟିକେ ତାହେଲେ ଜଲ୍ଦି ପଠେଇବେ ଶୁଣନ୍ତୁ ମୁଁ ଆପଣଙ୍କୁ ଟାଇମ୍ ଟାଇମ୍ କହିଦେଉଛି ଆପଣ ଆଠ୍ଟା ବେଳୁ ପଠେଇଦେବେ ଆଉ ଆଉ ତାହେଲେ ଠିକ୍ ଅଛି ଆପଣ କୋଡ଼ିଏ ଲିଟର୍ ବଦଳରେ ତିରିଶ ଲିଟର୍ ନହେଲେ ପଠେଇ ଦିଅନ୍ତୁ ତାହାଲେ ଏଇଥରକ ଟିକେ କମେଇବେ ପଇସା ହ୍ୟାଲୋ ଠିକ୍ ଅଛି ତାହେଲେ ଟିକେ ଜଲ୍ଦି କରିବେ କାଲି ମୁଁ ବ୍ୟସ୍ତ ଅଛି ତ ମୁଁ ଯାଇପାରିବିନି ଆପଣ ହୋମ୍ ଡ଼େଲିଭରି କରିଦିଅନ୍ତୁ ଆଉ ଆଉ ହଉ ଠିକ୍ ଅଛି କାଲି ସକାଳ ଆଠ୍ଟା ବେଳୁ ପଠେଇଦେବେ ଶିବ ପୂଜା ଦେଖିବାକୁ ଆସିବେ ଆମ ଗାଁ'କୁ ଆଉ ହଉ ଠିକ୍ ଅଛି ଆଜ୍ଞା ରୁହନ୍ତୁ ଶୁଣନ୍ତୁ ଯୋଉ ଆପଣ ଟିକେ ରେଟ୍ କମେଇବେ ଆଜ୍ଞା ଠିକ୍ ଅଛି ମୁଁ ରଖୁଛି ଫୋନ୍